ଆମ ଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆ ଭାଷା ଓଡ଼ିଶାରେ ପ୍ରଚଳିତ କରୁ ବାହାର ଦେଶରେ ଆମ ଭାଷା ବୁଝିପାରନ୍ତି ନା ଆମ ଭାଷା ଓଡ଼ିଆ ବୃଦ୍ଧ ହଉ ବା ପିଲାମାନେ ହୁଅନ୍ତୁ ଓଡ଼ିଆ ଭାଷା ବୁଝିପାରିବେ ହିନ୍ଦୀ କି ଇଂଲିଶ୍ ପିଲା କହିପାରିବେନି ଆମ ଭାଷାକୁ ଓଡ଼ିଆ ଭାଷାକୁ ଆମେ ବହୁତ ଗର୍ବ କରୁ